ମୁଁ ଗଛ ଲଗାଇବା ପାଇଁ ଉର୍ବର ମାଟି ବ୍ୟବହାର କରେ ଗୋବର ପାଉଁଶ ଏହିସବୁ ଦିଏ ତ ଗଛ ଲଗାଇବା ପରେ ୟୁରିଆ ଡ଼ି ଡ଼ିଏପି ପଟାସ ଏହିସବୁ ଦିଏ ତ ମୁଁ ଯେଉଁ ୟୁରିଆ ଦିଏ ସେହିଟା ଟିକେ ଗଛ ବଢ଼େଇବା ଝାମ୍ପୁଡ଼ା ହେବ ସେଥିପାଇଁ ମୁଁ ୟୁରିଆ ବ୍ୟବହାର କରେ ଆଉ ଫଳ ଧରିବା ପାଇଁ ଆମର ପଟାସ ଗୁମର ଏହିସବୁ ଦେଲେ ସେହିଟା ଫଳ ଧରିବା ଆଉ ଭଲ ବି ହେବ ଆଉ ସେଥିପାଇଁ ମୁଁ ଏ ସବୁ ସାର ବ୍ୟବହାର କରେ